ପନ୍ଦର ଜାନୁୟାରୀ ଦୁଇ ହଜାର ପାଞ୍ଚ ସତର ଫେବୃୟାରୀ ଦୁଇ ହଜାର ଆଠ ଅଠର ମାର୍ଚ୍ଚ ଦୁଇ ହଜାର ନଅ ଉଣେଇଶ ଏପ୍ରିଲ୍ ଦୁଇ ହଜାର ଏଗାର ଏକୋଇଶି ମେ ଦୁଇ ହଜାର ପନ୍ଦର